ମୁଁ ଦ୍ୱିତୀୟ ଉତ୍ପାଦକ ହେଉଛି ସୁଜ୍ ଏହା ଅନଲାଇନ୍ରେ ମଗାଇଥିଲି ତାହା ଭଲ ଲାଷ୍ଟିଂ କଲା ନାହିଁ ଅଳ୍ପଦିନ ଭିତରେ ଛିଡ଼ିଗଲା ତିନିଶହ ଟଙ୍କା ଦେଇକି ଆଣିଥିଲି ସତ କିନ୍ତୁ ମୁଁ ଠକରେ ପଡ଼ିଲି ମୁଁ ଯଦି ଦୋକାନରେ ଭଲ ଦେଖି ଆଣିଥାନ୍ତି ତେବେ ଲାଷ୍ଟିଂ ମୋର ଭଲ ହେଇଥାନ୍ତା ତେଣୁ ବହୁତ ଦିନ ମୁଁ ପିନ୍ଧିଥାନ୍ତି ମୋର ପଇସା ବହୁତ ନଷ୍ଟ ହେଇଗଲା କିନ୍ତୁ ମୁଁ ଏଥିରେ ଉପକୃତ ହେଇପାରିଲି ନାହିଁ ହଁ ମୁଁ ଭଲ ପାଇପାରିଲି ନାହିଁ ଉପକୃତ ହେଇପାରିଲାନି ଆଉ